ହଁ ହ୍ୟାଲୋ ହଁ ହଁ ସନ୍ତୋଷୀ କହୁଥିଲି କ'ଣ ହେଲା କୁହନ୍ତୁ ଦୁଇ ଦିନ ପୂର୍ବରୁ କରିଥିଲେ ହେଲେ ଆମର ହେଲେ ଆମର କ'ଣ ହେଇଛି ବୋଇଲେ ଆମର ଗାଡ଼ି ଆସିବାରେ ଟିକେ ଲେଟ୍ ହେଇଗଲା ବୁକିଂ କରିଥିଲେ ଆମର ଆପଣଙ୍କୁ କାଲି ଡେଲିଭରି ଦେବାର ଥିଲା ଆମର ହେଲେ ଗାଡ଼ିଟା ଆସିଲା ଭିତରେ କ'ଣ ହେଇଛିକି ପୁରା ମଝିରେ କ'ଣ ପଙ୍କଚର୍ ହେଇଗଲା ନା କ'ଣ ଯେ ଗାଡ଼ି ଆଜି ଯାହାହେଉ ପହଞ୍ଚି ପାରିଛି ହେଲେ ଆପଣଙ୍କୁ କାଲିକି ଡେଲିଭରି ଦେଲେ ଚଳିବ ହଁ ପରା ଆଜ୍ଞା କ'ଣ କରିବା ଆଉ ଦେଖନ୍ତୁ ଗାଡ଼ି କଥା ଆଉ ସେ ଗାଡ଼ି ତ ଠିକ୍ ସମୟରେ ପହଞ୍ଚି ପାରୁନାହିଁ କିଛି ନାହିଁ ଆଉ ପହଞ୍ଚିଲା ମାତ୍ରେ ସାଙ୍ଗେ ସାଙ୍ଗେ ବି କଷ୍ଟମର୍ ଆସିକି ଆଗରୁ ବୁକିଂ ସବୁ ନେଇଯାଉଛନ୍ତି ପଇସା ତ ସମସ୍ତେ ଦେଇକି ଆଣୁଛନ୍ତି ହଁ ବୋଇଲେ କ'ଣ ପ୍ରୋବ୍ଲେମ୍ ହେଉଛି କି ଆମେ ଅଧିକ ଲୋକ କ'ଣ ବୁକିଂ କରିଥାଉଛନ୍ତି ହେଲା ଭିତରେ ଆସିଲା ଭିତରେ ସମସ୍ତଙ୍କୁ ଦେଲା ଭିତରେ ପୁରା ଗ୍ୟାସ୍ ସରିଯାଉଛି ପୁରା ଅଫିସ୍ରୁ ଆସିକରି ସମସ୍ତେ ନେଇଯାଉଛନ୍ତି ସେଥିପାଇଁ ଟିକେ ଅସୁବିଧା ହେଉଛି ଆଉ ଅସୁବିଧା କ'ଣ ହେଉଛି ହଁ ଟିକେ ଇଏ ହେଇକି ଅସୁବିଧା ଆପଣଙ୍କୁ କାଲିକି ଦେଇଦେବୁ କହିଲୁ ନା କ'ଣ ଇଏ ଯେଉଁ ପିଲା ଯାଉଛନ୍ତି କଣ ପଇସା ଅଧିକ ନା ଠିକ୍ ଟାଇମ୍ରେ ଦେଇପାରୁନାହାଁନ୍ତି ନା କଣ ଅସୁବିଧା କଣ ହେଉଛି ହଁ ପରା ଦେଖନ୍ତୁ ସବୁଆଡ଼େ ଆମର କ'ଣ କି ଗାଡ଼ି ସବୁଆଡ଼େ ବୁଲୁଛି ସମସ୍ତ ପାଇଁ ହେଲାବେଳକୁ କୁଆଡ଼େ କୁଆଡ଼େ କ'ଣ ସେମାନେ ପଳାଉଛନ୍ତି ପିଲାକୁ କହିଲେ ସେପଟେ ଦେଇକି ଆସିବ କହିଲେ ସିଏ ବୋଧେ ଜଣିପାରୁନାହାନ୍ତି ନା କ'ଣ ଠିକ୍ ଟାଇମ୍ରେ ପହଞ୍ଚାଇ ପାରୁନାହାନ୍ତି ଆଉ ସେଇଥିପାଇଁ ଟିକେ ଅସୁବିଧା ହେଉଛି ଆଉ ଗାଡ଼ି ହେଲେ ବି ତ ଗାଡ଼ି ତ ଆଜି ସକାଳୁ ଦୁଇଟା ଗାଡ଼ି ବାହାରି ଯାଇଛି ହେଲେ ଆପଣଙ୍କର କେଉଁ ରୋଡ଼ରେ ପଡ଼ିବ ହେଲେ ମୁଁ ତାଙ୍କୁ ଫୋନ୍ କରି କହିବି ହେଲେ ଆସିଲା ବେଳକୁ ଡେଲିଭରି କରିଦେଇକି ଆସିବେ କହିବି ଟିକେ ଦୂରକୁ ଯାଇଛି ଗାଡ଼ି ହେଲେ ସରିଯିବ ନା କ'ଣ ଗ୍ୟାସ୍ ଆସିଲାବେଳକୁ ଗଲେ ତ ଗାଡ଼ି ଆଉ ଘଣ୍ଟାଟି ଦୁଇ ଘଣ୍ଟା ଭିତରେ ସରେଦେଇକି ପଳାଆସନ୍ତା ଅଧିକ ହେଲାଣି ବୋଲେ ମୁଁ ବି ତାଙ୍କୁ ସେମାନଙ୍କୁ ପଚାରିକି ଦେଖିବି ଯଦି ଗ୍ୟାସ୍ ଥିବ ବୋଲେ ଦେଇଦେଇକି ଆସ ବୋଲେ କହିବି ଆଉ ନାହିଁ ବୋଲେ ଆପଣଙ୍କୁ କାଲିକି ଏକା ଦଶଟା ଏଗାରଟାରେ ଡେଲିଭରି ଦେବାକୁ ପଡ଼ିବ ଆଉ କ'ଣ କରିବା ଏଇଟା ଆମ ଇଏ କରି ଦୋକାନ ହେଇଛିନା କ'ଣ ଯେ ଆମେ କ'ଣ ଜିନିଷ କିଣିକି ଆପଣଙ୍କୁ ଯାଇ ଯାଇ ଗ୍ୟାସ୍ କଥା ଗାଡ଼ି ଗଲେ ସବୁ ଆଡ଼େ ଗାଡ଼ି ବୁଲିକି ଥାଉଛି ଏଥିପାଇଁ କାଲିକି ଯଦିବି ହେବ ବୋଲେ ଆପଣଙ୍କୁ ଫାଷ୍ଟ ଆୱାରରେ ଡେଲିଭରି ଦେବା ପାଇଁ କହିବି ମୁଇଁ ଆଉ ନାହିଁ ନାହିଁ ଆଉ ସେମିତି କିଛି ବି ହେବନାହିଁ ମୁଁ ପିଲା ମାନଙ୍କୁ ଯାହାକୁ ପଠେଇବି ତାଙ୍କୁ ଭଲରେ ଆପଣଙ୍କ ଅଡ଼୍ରେସ୍ଟା ଭଲରେ ଦେଇକି ପଠେଇବି ଯେମିତି ଆପଣ ଆମର ଡେଲି କଷ୍ଟମର୍ଟା ନା ସେଇଥିପାଇଁ ଯେମିତି ଅସୁବିଧା ନହେବ ସେମିତି ଆମେ ବ୍ୟବସ୍ଥା କରିବୁ ଆଉ ହଉ ହଉ ଆଜ୍ଞା ହଉ